କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ବହୁତ ଗୁଡ଼ାଏ ଚାଷ ହେଉଛି ସେଥିରୁ ବର୍ତ୍ତମାନ ଚାଷ ବେଶି ହେଉଛି ଆମର ମାନେ ମୁଖ୍ୟ ଚାଷ ହେଉଛି ମାଣ୍ଡିଆ ତା ସହିତ ହଳଦୀ ଏଥିପାଇଁ ହଳଦୀ ଆଉ ମାଣ୍ଡିଆ କରୁଛନ୍ତି ଯେହେତୁ ବର୍ତ୍ତମାନ ପାହାଡ଼ିଆ ଅଞ୍ଚଳ ବର୍ତ୍ତମାନ ସହି କୌଣସି ଜାଗାରେ ପାଣି ସଞ୍ଚୟ ହୋଇକି ରୁହେ ନାହିଁ କିମ୍ବା ପାଣି ଥିଲେ ମଧ୍ୟ ଦେବାକୁ ପଡ଼େ ନାହିଁ ସେ ଖରା ମାସ ପୂର୍ବରୁ ବା ଗ୍ରୀଷ୍ମ ପ୍ରବାହ ପୂର୍ବରୁ ତାଙ୍କୁ ଖଡ଼ି ଦେଇଥାନ୍ତି ଲୋକମାନେ ସେହି ଖଡ଼ିକି ସେଇଠି ପୋତି ଦେଇଥାନ୍ତି ଆଉ ସେ ଆପେ ଆପେ ହୋଇଥାଏ ଯାହାକି ମାଣ୍ଡିଆ ମଧ୍ୟ ସେହି ପ୍ରକାର ଏବଂ ହଳଦୀ ମଧ୍ୟ ସେହି ପ୍ରକାର ହେଇଥାଏ ଏହି ବର୍ଷା ଋତୁରେ ସେ ପାଣି ଖାଇକି ଆଉ ପାଣି ଜମାଟ ରହିକି ପାଣି ତ ଜମାଟ ରହେନି ଅଡ଼େଇ ଅଡ଼େଇ ପାଣି ଆସିକି ସେଇଠି ହୋଇଥାଏ ଯେଉଁଥିପାଇଁ ପାଣିର କମ୍ ଆବଶ୍ୟକ ପଡ଼େ ହଳଦୀ ପାଇଁ ଯେ ସେ ହଳଦୀ ଭଲ ଭାବରେ ହୁଏ ଏବଂ ଭଲ ଫସଲ ମଧ୍ୟ ହୁଏ ଏବଂ ଲୋକମାନେ ସେଥିରୁ ମଧ୍ୟ ରୋଜଗାର କରିଥାନ୍ତି ଏବଂ ନିଜ ନିଜର କୁଟୁମ୍ବ ମଧ୍ୟ ପ୍ରତିପୋଷଣ କରିଥାଆନ୍ତି ଏବଂ ଖୁସିରେ ରହିଥାନ୍ତି ସେହିପରି ମାଣ୍ଡିଆ ମଧ୍ୟ ଯେହେତୁ ପାଣିର କମ୍ ଚାହିଦା ଥାଏ ବା କମ୍ ପାଣି ହେଇଥାଏ ସେହି ପାହାଡ଼ିଆ ଉପରେ ଲୋକ ସେହି ପଥର କୋଣରେ ଲୋକ ଖୋଳିଦେଇକି ସେଇଠି ଲୋକମାନେ ହିଁ ପାଣି ଦେଇଥାନ୍ତି ବା ବର୍ଷା ଋତୁରେ ଯେଉଁ ପାଣିଟା ଆସେ ସେହି ପାଣିରେ ହିଁ ହେଇଥାଏ ଜଷ୍ଟ ଅଧିକ ଦେବାକୁ ପଡ଼େନାହିଁ ଯାଇକି ଲୋକ ମଧ୍ୟ ହଇରାଣ ହୁଅନ୍ତି ନାହିଁ ସେହି ମାଣ୍ଡିଆ ଜାଉରେ ହିଁ ଲୋକ ଚାଷ କରନ୍ତି ଏବଂ ମାଣ୍ଡିଆ ଯୋଗୁଁ ତାଙ୍କର ଅଧିକ ଲାଭ ମଧ୍ୟ ହୁଏ ଏବଂ ଯାହାର କେଜି ହେଉଛି ପଚାଶ ଟଙ୍କା ଷାଠିଏ ଟଙ୍କା ଯେଉଁଥିରେ କି ଲୋକମାନେ ବେଶୀ ଲାଭ ଉଠାନ୍ତି ଏବଂ ରୋଜଗାରକ୍ଷମ ହୋଇଥାନ୍ତି ଏବଂ ଅନ୍ୟ ମଧ୍ୟ ଚାଷ କରନ୍ତି ବହୁତ ପସନ୍ଦ କରନ୍ତି ଏଥିରେ ତାଙ୍କର ସେଇଟା ଦେଶୀ ଖାଦ୍ୟ ସେଇଥିପାଇଁ ଲୋକଙ୍କ ଚାଷ କରିବାପାଇଁ ବହୁତ ମନ ଇଚ୍ଛା କରିଥାନ୍ତି ଏବଂ ଅଧିକ ଜାଗାରୁ ମଧ୍ୟ କରିଥାନ୍ତି ଏବଂ ଲକ୍ଷ ଲକ୍ଷ